ଆମ ବଗିଚାରେ ଗଛ ଲଗାଇବା ପାଇଁ ଆମେ ଘରେ ଯାହା ସବୁ ବୀଜ ଅଛି ସେହିସବୁ ଆମେ ଲଗାଇଥାଉ ଆଉ ଏକ୍ସଟ୍ରା କିଛି ଆମେ ଗଛ ନର୍ସରୀରୁ ଆଣିଥାନ୍ତି ଏହିସବୁ ଗଛ ଆମ ବଗିଚାରେ ସବୁ ଲଗା ହୋଇଥାଏ ଆମେ ବଗିଚାର ବଗିଚାରେ ବଗିଚାରେ ଧ୍ୟାନ ରଖିବା ପାଇଁ ସକାଳ ସନ୍ଧ୍ୟାରେ ପାଣି ଦେଉଛୁ ଗୋବର ଖତ ଦେଉଛୁ ଯାହା ପାଇଁ ଆମେ ଗଛ ଭଲରେ ବଢ଼ୁଛି ମୋଡ଼ୁନାହାନ୍ତି ଗଛ ମାନେ ନଷ୍ଟ ହେଉନାହାନ୍ତି ଏହିସବୁରେ ଆମର ହେଉଛି ବଗିଚାର ଉତ୍ସାହ ଗୁଡ଼ିକ ଏଇଆ ଏହିସବୁ ପାଇଁ ଆମେ ଗଛକୁ ଭଲରେ ଧ୍ୟାନ ରଖୁଛୁ ଯେଉଁ ଗଛ ବହୁତ ବର ହେଉଛି ସେ ସେଇଟାକୁ ଆମେ କାଟି କରି ସାଇଜ୍ରେ ରଖୁଛି ଯାହା ପାଇଁକି ଗଛ ଭଲରେ ବଢ଼ିବ ଆଉ ଥରେ ଡାଳ ଫଳ ତା'ର ଏହିସବୁ କରିକି ଆମେ ଗଛର ଧ୍ୟାନ ରଖୁଛି ଗଛର ଧ୍ୟାନ ରଖିବା ବି ଏତେ ବି ନର୍ମାଲ୍ କଥା ନାହିଁ ଏଇଟା ବି କଷ୍ଟ ଅଛି ସେଥିପାଇଁ ଆମେ ଗଛର ଧ୍ୟାନ ରଖିବା ପାଇଁ ବଗିଚାରେ ଲୋକ ମଧ୍ୟ ରଖୁଛି ଯେତେବେଳେ ଆମର ବଗିଚାରେ ବହୁତ ଗଛ ହେଇଯାଉଛି ଆମେ ଗଛ ଧ୍ୟାନ ରଖିବା ପାଇଁ ଲୋକ ରଖୁଛି ଯେଉଁମାନେ କି ଭଲ ସେ ଗଛର ଧ୍ୟାନ ରଖିପାରିବେ ଚାରିଆଡ଼େ ହେଇଥିବା ଘାସକୁ ଉପାଡ଼ୁଛି ଏହିସବୁ କରି ଆମର ଗଛର ଧ୍ୟାନ ରଖୁଛି